ମୁଁ ମୋର ଘରେ ଲଡ଼ୁ ଯେମିତି ଛତୁ ଲଡ଼ୁ ବାଦାମ ଲଡ଼ୁ ତାପରେ ମୁଢ଼ି ଲଡ଼ୁ ଏସବୁ ଯାକ ତୈରି କରେ ମୁଁ ମୋର ପିଲାମାନ ଘରଲୋକ ପରିବାରଙ୍କୁ ଖୁଆଏ ଯେମିତି ତାଙ୍କର ସକାଳୁ ଉଠିକିରି ଚୁଡ଼ା ଭିଜେଇକିନା ସେଇଟା ଉପମା କରିଦିଏ ଯେମିତି ସଖା ସକାଳ ସକାଳରେ କିଛି ଫଳ ଖାଇକିନା ଘରଲୋକକୁ ଖାଇବାକୁ ଦିଏ ଶରୀର ସୁସ୍ଥ ରୁହେ ଏଇ ଗରମ ଦିନରେ ଖରା ଦିନରେ ଯେମିତି ଲେମ୍ବୁ ଲେମ୍ବୁ ସହିତ ପାଣି ଘଳିକିନା ତା ଭିତରେ ଟିକେ ଗୁଡ଼ ଦେଇକିନା ଖୁଆଇଲେ ତାଙ୍କର ଦେହଟା ସୁସ୍ଥ ରୁହେ ତାପରେ କାକୁଡ଼ି ଯେମିତି ତରୁଭୁଜ ଏଇସବୁ କାଟିକିନା ଦେଲେ ସେମାନେ ଖାଇଲେ ଭଲ ସୁସ୍ଥ ରୁହେ ତାପ ସକାଳେ ସକାଳେ ଉପମା କରିଦିଏ ଉପମା କଲେ ଦେହଟା ଭଲ ରୁହେ ଛତୁ ଲଡ଼ୁ ଏଇସବୁ ଖାଇଲେ ସକାଳେ ସକାଳୁ ଦେହଟା ଭଲ ରୁହେ ତାପରେ ଘରମାନଙ୍କର ଦେହଟା ବି ବହୁତ ଭଲରେ ରହୁଛି ଡ଼କ୍ଟର୍ ପାଖରେ ଘନ ଘନ ଯିବାକୁ ପଡ଼ୁନାହିଁ